ହ୍ୟାଲୋ ହଁ କୁହନ୍ତୁ ହଁ ଭାଇ କୁହନ୍ତୁ କିଏ କହୁଥିଲେ ଆପଣ ଆଜ୍ଞା ଆଜ୍ଞା ଆଜ୍ଞା ଆଜ୍ଞା ରଟିଲୋ ହାଇ ସ୍କୁଲ୍ କଥା କହୁଛନ୍ତି ଆପଣ ଆଜ୍ଞା ଆଜ୍ଞା କେଉଁଠାର ମିସ୍ତ୍ରୀ କାମ କରିଥିଲେ ଆଚ୍ଛା ଆପଣ ଦହିଜମାରୁ କହୁଛନ୍ତି କମିଟି କମିଟି ମେମ୍ବର୍ ଅଛନ୍ତି ଆପଣଙ୍କ ନାଁଟା ଟିକେ କହିବେ ଆଜ୍ଞା ହଁ କୁହନ୍ତୁ କ'ଣ ପ୍ରୋବ୍ଲେମ୍ ହେଇଛି ଆଜ୍ଞା ଆଜ୍ଞା ଆଜ୍ଞା ଆଚ୍ଛା ଆପଣଙ୍କର କାମ କ'ଣ ଅଧାଅଧି ହେଇଛି ନା ସରି ଯାଇଛି କିଛି ଲିକେଜ୍ ଫିକେଜ୍ ରହିଛି ନା କ'ଣ ହେଇଛି ଆଚ୍ଛା ଆଚ୍ଛା ଆଜ୍ଞା ଆଜ୍ଞା ସତ କଥା କହିବାକୁ ଗଲେ ଆଜିକାଲି ଯେଉଁ ସବୁ ଯେଉଁ ନୂଆ ନୂଆ ମିସ୍ତ୍ରୀ ବାହାରୁ ନାହାନ୍ତି କି ସେମାନେ ଛୋଟ ଛୋଟ କାମ କରି କାମ ଟିକେ ଶିଖୁଛନ୍ତି ସେ ରେଟ୍ ବାର୍ଗେନ୍ କରିକିରି କାମ କରୁଛନ୍ତି କିନ୍ତୁ ସେମାନେ ନିଜେ ଆଜି ଯାଏଁ କାମରେ ପ୍ରାଞ୍ଜଳ ହେଇ ନାହାନ୍ତି ସେ ଖାଲି ଏମିତି କଣ୍ଟେଷ୍ଟ୍ ମାର୍କେଟ୍ରେ ରେଟ୍ କାଟିକିରି ବେପାର କରୁଛନ୍ତି କାମ ଭଲ ନାହିଁ ଏମିତି ବହୁ ଯାଗାରୁ କମ୍ପ୍ଲେନ୍ ଆସୁଛି ଆମର ମାନେ ରିପେଆର୍ କରିବାକୁ ମୁଁ ଯିବାକୁ ପଡ଼ୁଛି ତ ସେଥିପାଇଁ ଆମେ ଆପଣ ଖରାପ ଭାବନ୍ତୁ ନ ଭାବନ୍ତୁ ଟିକେ ପ୍ରାଇସ୍ ତ ଆପଣଙ୍କୁ ଅଧିକ ପଡ଼ିବ କାରଣ ଯେହେତୁ ରିପେଆର୍ କାମ ନା ଆପଣ କରିଛନ୍ତି ଆଗରୁ ନୂଆ କାମ ହେଇଛି ତ କ'ଣ ହେଇଛି କ'ଣ ନାହିଁ ମୋତେ ଯାଇ ଦେଖିବାକୁ ପଡ଼ିବ କେମିତି କ'ଣ କାମ ହେଇଛି ଫିଟିଙ୍ଗ୍ ଠିକ୍ କରି ନାହାନ୍ତି କି ଅନ୍ୟ ମନସ୍କରେ କାମ କରି କି ବାଡ଼ିଆ ବାଡ଼ି ଜୋରରେ କରି ଦେଇଥିବେ ଫଟିଆ ଫଟି କରି ଦେଇଥିବେ ତ ଦେଖିବାକୁ ପଡ଼ିବ କେମିତି ପ୍ରୋବ୍ଲେମ୍ ହେଇଛି ତ ଆପଣ କେଉଁଦିନ ଫାଙ୍କା ଅଛନ୍ତି ଦୁଇଦିନି ଭିତରେ ଫାଙ୍କା ଅଛନ୍ତି ଠିକ୍ ଅଛି ମୋ ନମ୍ବର୍ ଆପଣଙ୍କୁ କିଏ ଦେଲେ ଆଚ୍ଛା ଆଚ୍ଛା ହଁ ସେ ମୋ ହଁ ସେ ମୋର ଚିହ୍ନା ଆପଣଙ୍କର ଠିକ୍ ଅଛି ଆପଣ ଗୋଟେ କାମ କରନ୍ତୁ ମୁଁ ଆପଣଙ୍କୁ କଲ୍ କରି କି ମୁଁ ପିଲାକୁ ନେଇ କି ଯାଇ କି ପହଞ୍ଚିବି ପହରଦିନ ଆପଣ ସ୍କୁଲ୍ ପାଖରେ ଥିବେ ତ ଠିକ୍ ଅଛି ମୁଁ ଆପଣଙ୍କୁ କଣ୍ଟାକ୍ଟ୍ କରିକି ସେଇଠି ଯାହା କାମ କ'ଣ ହେଇଛି ସେଇଠି ଦେଖି କି ପିଲାକୁ ସାମ ସେହିଦିନ କାମ କରି ଦେଲେ ଚଳିବ ନା ମୁଁ କାମ କରି ଦେଇ ଦେଖି ଦେଇ ଆସି ପରେ କାମ କରି ଦେଲେ ଚଳିବ ଠିକ୍ ଅଛି ମୁଁ ସାଙ୍ଗରେ ମୋ ମିସ୍ତ୍ରୀକୁ ନେଇକି ଯାଇ ଥିବି କାମ ଦେଖି ଦେବି ଆଉ ଯଦି ହେଲା କାମ କରିଦେବି ସେଇଠି ପ୍ରାଇସ୍ କଥା ମୁଁ ନିଜେ ଯାଇଥିବି ମୋ ମିସ୍ତ୍ରୀ ସହିତ ଡିସ୍କସନ୍ କରି ଦେବା ଆଉ ହଉ ଠିକ୍ ଅଛି ମୁଁ ଯାଇ କି ପହରଦିନ ଦହିଜମା ସ୍କୁଲ୍ ପାଖରେ ପହଞ୍ଚି କି ଆପଣଙ୍କୁ କଣ୍ଟାକ୍ଟ୍ କରିବି ହଉ ଆଜ୍ଞା ରଖୁଛି